ଓଡ଼ିଶାର ମୂଳ ଖଳା ବା ହସ୍ତଶିଳ୍ପ ହେଉଛି ଚିତ୍ରକଳା ମୂର୍ତ୍ତି ବୟନ ମାଟିଶିଳ୍ପ ଏମାନଙ୍କ ଦ୍ୱାରା ନେଇ ଆମ ଓଡ଼ିଶାର କଳା ବା ଅସ୍ତଶିଳ୍ପ ହେଇଛି ଚିତ୍ରକଳା ଚିତ୍ରକଳା ହେଉଛି ଆମ ଓଡ଼ିଶାରେ ଲୋକମାନଙ୍କୁ ବହୁତ ପସନ୍ଦ ବା ଭଲ ଲାଗେ ବା ଚିତ୍ର କରିବା ଦ୍ୱାରା ଆମର ଓଡ଼ିଶାରେ କେତେ ଜଣ ସଫଳ ହେଇଛନ୍ତି ବା ମୁଁ ମଧ୍ୟ ସ୍କୁଲ୍ରେ ଚିତ୍ରକଳା ଦ୍ୱାରା କେତେକ ପାଷ୍ଟ ବା ପ୍ରଥମ ପ୍ରାଇଜ୍ ପାଇଛି ବା ଶିକ୍ଷକ ମାନେ ମଧ୍ୟ ମୋତେ ଚିତ୍ର ବନାଇବାରେ ଦେଖିବ ସେମାନେ ଭଲ ପାଆନ୍ତି ବା କେତେ ଲୋକଙ୍କୁ ମଧ୍ୟ ଚିତ୍ର ଆସି ନ ଥାଏ ମଧ୍ୟ ସେମାନେ ଚିତ୍ର କରିବାରେ ସେମାନେ ଆଗ୍ରହ ପ୍ରକାଶ କରିଥାନ୍ତି ଆଉ ମୂର୍ତ୍ତି ମୂର୍ତ୍ତି ମୂର୍ତ୍ତି ହେଉଛିି ମାଟି ଦ୍ୱାରା କରିଥାନ୍ତି ଏହି ମାଟି ଦ୍ୱାରା ହଁ ମୂର୍ତ୍ତି ତିଆରି କରି କେତେ ଗୁଡ଼ିଏ ମୂର୍ତ୍ତି ସବୁ ତିଆରି କରିଥାନ୍ତି ତା ମାଟି ମାଟି ମାଟି ଦ୍ୱାରା ହାଣ୍ଡି ହାଣ୍ଡି ତିଆରି କରିଥାନ୍ତି ତା ଇତ୍ୟାଦି ଜିନିଷ ଯାକ ସବୁ ତିଆରି କରିଥାନ୍ତି ଆମ ଓଡ଼ିଶାରେ ମୂଳ ଖେଳ ହେଉଛି ଚିତ୍ରକଳା ଚିତ୍ର ଚିତ୍ର ଦ୍ୱାରା ଲୋକମାନଙ୍କୁ ଚିତ୍ର କରିବାର ବହୁତ ପସନ୍ଦ